ଶୀତ ମାସରେ ଅନେକଗୁଡ଼ିଏ ଫୁଲ ଫୁଟେ ଯେମିତିକି ଗେଣ୍ଡୁଫୁଲ ଗୋଲାପ ଫୁଲ ଡିସେମ୍ବର ଗଛ ଆଉ ଶିମ୍ବ ଗଛ ଆଉ ଅନେକଗୁଡ଼ିଏ ଗଛ ହୋଇଥାଏ ଶୀ ଶୀତ ଦିନରେ ଗଛ ହେବା ବହୁତ ମୁସ୍କିଲ୍ ବି କୁହୁଡ଼ି ପଡ଼ିଥିବା ଯୋଗୁରୁ ଭଲସେ ଖରା ହୋଇନଥାଏ ଖରା ନ ଖରା ନପାଇବା ଯୋଗୁରୁ ଗଛମାନଙ୍କୁ ଗଛମାନଙ୍କ ବଢ଼ିବା ପାଇଁ ପ୍ରଭାବ ପଡ଼େ ବଢ଼ିବାରେ ପ୍ରଭାବ ପଡ଼େ ତ ଗଛମାନେ ବେଶୀ ମରି ବି ଯାଆନ୍ତି ଶୀତ ଦିନରେ କିନ୍ତୁ ଶିମ୍ବ ଗଛ କଲରା ଗଛ ଏମାନେ ସବୁ ଶୀତ ଦିନିଆ ଗଛ ତ ଏମାନେ ବହୁତ ଭଲସେ ଫଳନ୍ତି ବଢ଼ନ୍ତି କାକୁଡ଼ି ଗଛ ବି ସେଇଥିରୁ ଗୋଟିଏ

ଗେଣ୍ଡୁ ଫୁଲ ଉଦ୍ଭିଦ ହେବା ଯୋଗୁରୁ ବହୁୁତ ସାରା ହେବା ଯୋଗୁରୁ ଲୋକମାନେ ନେଇକି ତାଙ୍କୁ ଠାକୁର ସେ ଠାକୁର ପୂଜା ପାଠରେ ସାମଗ୍ରୀରେ ବହୁତ କାମରେ ଲଗାନ୍ତି ତ ଏହା ଯୋଗୁରୁ ବହୁତ ଶୀତ ଦିନ ଯୋଗୁରୁ ବହୁତ ଲୋକମାନଙ୍କୁ ପ୍ରଭାବ ବି ପଡ଼ିଥାଏ ଗଛମାନଙ୍କ ଉପରେ ବି ପଡ଼ିଥାଏ ଯାହାଦ୍ୱାରା ଲୋକମାନେ କ'ଣ ଗଛମାନଙ୍କ ଦ୍ୱାରା ଗଛମାନେ ଭଲସେ ବଢ଼ି ପାରନ୍ତିନି ଆଙ୍କ ପାଖକୁ ଭଲସେ ଖରା ନ ଯା ନଯାଇଥିବା ଯୋଗୁରୁ ମରି ଶୁଖିକି ମରି ବି ଯାଆନ୍ତି ଭଲ୍ ଆମ ଦ୍ୱାରା ଆମେ ପାଣି ବି ଦେବା ଉଚିତ୍ ପାଣି ଦେବା ଦରକାର ଉଚିତ୍ ତ ଏହା ଯ ଏହାପରେ ଗଛକୁ ଯତ୍ନ ନେବା ଉଚିତ୍